ହଁ କୁହନ୍ତୁ ହଁ ହଁ ଆଜ୍ଞା ଆଜ୍ଞା

ହଁ ହଁ

ହଁ ହଁ ହଁ ଆଜ୍ଞା ହଉ ସେଇଟା କରିବା ତ କରିବା ସେଟା ଟିକେ ଅଧିକ ଚାର୍ଜ ପଡ଼ିବ ମ୍ୟାଡମ୍ ଆଉ ସେକେଣ୍ଡ ପେଜ୍ରେ କରିବେ ସେଇଟା ସାତଶହ ଆଠଶହ ପଡ଼ିବ ଆଉ ସେକେଣ୍ଡ ପେଜ୍ରେ ଯଦି ପାଞ୍ଚ ଶହ କରିବେ ଆଉ ଥାର୍ଡ୍ ପେଜ୍ରେ ଯଦି କରିବେ ତାଠୁ ଟିକେ କମ୍ ପଡ଼ିବ ହଁ ସବୁ ସବୁ ସବୁ ସେଥିରେ ରେଟ୍ ହେବ କିନ୍ତୁ ଚାର୍ଜଟା ଆପଣ ଫାଷ୍ଟ ପେଜ୍ରେ ଯଦି କରିବେ ଫ୍ରଣ୍ଟ ପେଜ୍ରେ ଚାର୍ଜ୍ଟା ଟିକେ ଅଧିକ ଲାଗିବ ଆଉ ସେକେଣ୍ଡ ପେଜ୍ରେ ଯଦି କରିବେ କମ୍ ଲାଗିବ ଆଉ ଥାର୍ଡ୍ ପେଜ୍ରେ ଯଦି କରିବେଲେ ଆଉ ଟିକେ କମ୍ ଲାଗିବ

ଆଜ୍ଞା ଆଜ୍ଞା

ଠିକ୍ ଅଛି ଠିକ୍ ଅଛି ଆପଣ ଇଏ କରିଦିଅନ୍ତୁ ମୁଁ କରିଦେଉଛି ସେକେଣ୍ଡ ପେଜ୍ରେ କରିବେ ଆପଣ ନା ଫାଷ୍ଟ ପେଜ୍ରେ କରିବେ ଆଜ୍ଞା ଆଜ୍ଞା ଠିକ୍ ଅଛି ପାଞ୍ଚଶହ ଟଙ୍କା ଲାଗିବ ଆଜ୍ଞା ପାଞ୍ଚଶହ ଟଙ୍କା ଲାଗିବ ସେକେଣ୍ଡ ପେଜ୍ରେ କରିଦେଉଛି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ଆଜ୍ଞା ହଉ ଠିକ୍ ଅଛି